ଯେଉଁ ଓଡ଼ିଆ ଭାଷା ଆମେତ ଓଡ଼ିଆ ଆମର ଭାଷା ହେଉଛି ଓଡ଼ିଆ କିନ୍ତୁ ଆମେ ଅନ୍ୟ ରାଜ୍ୟକୁ ଯାଉଛୁ କିନ୍ତୁ ଓଡ଼ିଆ ଭାଷା ସେ ଗ୍ରହଣ କରୁନାହାନ୍ତି ଭାରି ଅସୁବିଧାର ସମ୍ମୁଖୀନ ହେଉଛି ଆଉ ଯଦି ଆମ ଓଡ଼ିଆ ଭାଷା ପାଇଁ ସରକାର କିଛି ଅନୁଦାନ କରିବେ ଆମ ଓଡ଼ିଆ ଭାଷା ସବୁ ରାଜ୍ୟରେ ପ୍ରଚଳିତ ହେଲେ ଆମେ ଟିକେ ଉପକୃତ ହେବୁ ହଁ କାଇଁନା ଆମେ ତ ଓଡ଼ିଆ ଆମ ଭାଷା ବି ଓଡ଼ିଆ ଆଉ ଓଡ଼ିଆ ଭାଷା ସବୁଠୁ ଭଲ ଲାଗୁଛି କିନ୍ତୁ ଆମେ ଅନ୍ୟ ଭାଷା କହିପାରୁନୁ ଅନ୍ୟ ଦେଶ ଗଲା ବେଳକୁ କିନ୍ତୁ ଆମକୁ ଭାରି ଖରାପ ଲାଗୁଛି ଆମେ ଅନ୍ୟକୁ ଯାଇପାରୁନୁ ଆମେ ତ ଓଡ଼ିଆ ଆମ ଭାଷା ତ ଓଡ଼ିଆ ଆଉ